ଭାରତର ହ ଭାରତର ଓଡ଼ିଶାୀ ନୃତ୍ୟ କେଳୁ ଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟ ଭରତନାଟ୍ୟ ଓଡ଼ଶୀ ନୃତ୍ୟ କଥକ ସେ ସବୁ ଜିନିଷ୍ ଆମେ ଛୋଟ୍ ଦିନୁସେ ଦେଖି ଦେଖି ଦେଖି ଦେଖି ବଡ଼ ହେଇଛୁ ତାକର୍ ନୃତ୍ୟ ଆମ୍କୁ ଦେଖ୍ବାର୍ ଲାଗି ବହୁତ ଭଲ୍ ଲାଗ୍ସି ସେମାନେ ବହୁତ ବଢ଼ିଆ ନୃତ୍ୟ କର୍ସନ୍ ତାଙ୍କର ନୃତ୍ୟ ଦେଖ୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ଭରତନାଟ୍ୟମ୍ କଥକ୍ ଓଡ଼ଶୀ ନୃତ୍ୟ କଥକ୍ ବି ବହୁତ୍ ଭଲ୍ ଲାଗ୍ସି ଓଡ଼ିଶୀ ନୃତ୍ୟ ବି ବହୁତ୍ ଭଲ୍ ଲାଗ୍ସି ସେ ତାକର୍ ଦୋଖ୍ବାର୍ ଲାଗି ଆମ୍କୁ ବହୁତ୍ ଭଲ୍ ଲାଗ୍ସି କେଳୁ ଚରଣ ମହାପାତ୍ରଙ୍କ ନୃତ୍ୟ ଆମେ ଛୋଟ୍ ଦିନୁସେ ଦେଖିକରି ତାହାକୁ ବଡ଼ ହେଇଛୁ ସେ ନୃତ୍ୟ ଦେଖିକରି ଆମେ ଓଡ଼ଶୀ ନୃତ୍ୟ ଛୋଟ୍ ଦିନୁସେ ଆମେ ଦେଖିକରି ତାହାକୁ ବଡ଼ ହେଇଛୁ ଓଡ଼ିଶୀ ନୃତ୍ୟ